ହ୍ୟାଲୋ ଆଜ୍ଞା ସାର୍ ଆଜ୍ଞା

ଆଜ୍ଞା

ଆଜ୍ଞା କାଲି ଆସିକି କାଉଣ୍ଟର୍ ଖୋଲିଲେ ହେବନି ନହେଲେ ଆଜି କାଲି ରହିବି

ଆଜ୍ଞା ଆଜ୍ଞା ନିମାପଡ଼ା ପୋଲିସ୍ ଷ୍ଟେସନରେ ଥିବେ ନଅଟା କୋଡ଼ିଏ ସୌମ୍ୟ ରଞ୍ଜନ ବେହେରା ଆଜ୍ଞା ମୋତେ ଆସି ମୋତେ ଆସି ଏବେ ଦେଖା କରିବ ଦଶଟା ଦଶଟା ବେଳକୁ ମୁଁ ରହିବିନି ଗୋଟେ ବେଳକୁ ଆସ କିଛି ବ୍ୟସ୍ତ ହୁଅନି ମୁଁ ଚେଷ୍ଟା କରୁଛି ଆଉ ଆପଣଙ୍କ ବ୍ୟାଗ୍ ଭିତରେ କ'ଣ ଥିଲା ଆଜ୍ଞା ଆଜ୍ଞା କେତେ ଟଙ୍କା ଥିଲା ଆଉ ୱାଲେଟରେ ଆଉ ତୁମେ ଖୋଜାଖୋଜି କରିଥିଲ କିଏ ଛଡ଼େଇକି ନେଇଗଲା ନା ହଜିଗଲା

କାଲି ଆସି ଗୋ ଗୋଟେ ବେଳେ ଆସି ଦେଖା କରିବେ ଏଫ ଆଇ ଆର୍ ଲେଖିବେ ଆଗରୁ ଆଗରୁ ଏଫ ଆଇ ଆର୍ ଲେଖିଥିଲେ ଜମା ଫାଷ୍ଟ୍ ଟାଇମ୍ ଲେଖିବ ହଉ ଠିକ୍ କାଲି ଗୋଟେ ବେଳକୁ ଆସିବ ହଁ ହଉ ଠିକ୍ ଅଛି ରଖୁଛି ଆଜ୍ଞା